ଆମର ଓଡ଼ିଶା ସରକାର ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ଯୋଜନା ମଧ୍ୟରୁ ଅନ୍ୟତମ ଯେମିତିକି ଆମର ହେଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏହା ଦ୍ୱାରା ଆମେ ବିଭିନ୍ନ ପ୍ରକାର ଉପକୃତ ହୋଇଥାଉ ମେଡ଼ିକାଲ ଏ ଡାକ୍ତରଖାନାରେ ରୋଗୀ ପଡ଼ିଥିବା ଅବସ୍ଥାରେ ଏ ସହାୟତାଟି ସରକାରଙ୍କ ତରଫରୁ ମିଳିଥାଏ ସେହିଭଳି ପୁରୁଷମାନଙ୍କୁ ପାଞ୍ଚ ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି ଆମର ଓଡ଼ିଶା ସରକାରଙ୍କ ତରଫରୁ ମିଳିଥାଏ ଏବଂ ମହିଳାମାନଙ୍କୁ ଦଶ ଲକ୍ଷ ପର୍ଯ୍ୟନ୍ତ ଏହି ସହାୟକ ରାଶି ମିଳିଥାଏ ଏହା ଗୋଟିଏ ବର୍ଷରେ ହିଁ ଆଉ ଥରେ ତାକୁ ପୁନର୍ ପୁର୍ନରୁଦ୍ଧାର କରାଯାଇଥାଏ ଏଥିରେ ବି ଗରିବ ଲୋକମାନେ ବିଭିନ୍ନ ଉପକୃତ ହେବା ସହିତ ସେମାନଙ୍କର ଆର୍ଥନୈତିକ ଉପରେ ପ୍ରଭାବ ପକାଇଥାଏ ଏହା ବହୁତ ଉପକାରୀ ଏବଂ ବିଭିନ୍ନ ଲାଭବାନ ଲାଭବାନଦାୟକ ପଦକ୍ଷେପ ଅଟେ ଏହା ଦ୍ୱାରା ମୁଁ ନିଜେ ମଧ୍ୟ ଏହାର ଲାଭ ଉଠାଇପାରିଛି ଯେମିତି କି ମୋର କୌଣସି ଅପରେସନ ହୋଇଥିବା ସମୟରେ ସେହି କାର୍ଡ଼ ସାହାଯ୍ୟରେ ମୋର ମୋର ସେହି ପଇସାଟି ସେ କାର୍ଡ଼ରୁ ହିଁ କଟିଥାଏ ଏବଂ ମୋର ପରିବାର ମଧ୍ୟ ଏହି କାର୍ଡ଼ରୁ ବହୁତ ଉପକୃତ ହୋଇଛନ୍ତି ଏବଂ ମୁଁ ସମସ୍ତଙ୍କୁ ଅବଗତ କରାଇବି ଯେ ଅନ୍ୟମାନେ ଏ କାର୍ଡ଼ ଦ୍ୱାରା ବିଭିନ୍ନ ଉପକୃତ ହୋଇପାରିବେ ଏ କାର୍ଡ଼ ସାହାଯ୍ୟରେ